ମୋର ଛୋଟଠାରୁ ମୋ ଡ଼୍ୟାନ୍ସ ବହୁତ ଫେଭରେଟ୍ ଅଛି ମୁଁ ଡ଼୍ୟାନ୍ସ ଛୋଟଠାରୁ ମୁଁ ସବୁଦିନ ମୁଁ ଡ଼୍ୟାନ୍ସ କରୁଛି ମୋ ନୃତ୍ୟ ବେଶୀ ପସନ୍ଦ ହୁଏ ଡ୍ୟାନ୍ସ ମୋ ଡ଼୍ୟାନ୍ସ ଯାହା ଯେଉଁଠି ଡ଼୍ୟାନ୍ସ ହଉଛି ମୁଁ ସେଇଠି ଡ଼୍ୟାନ୍ସ କରୁଛି ମୁଁ ଯେଉଁଠି ଡ଼୍ୟାନ୍ସ ଅଛି ମୁଁ ସେଇଠି ଯାଇକିନା କରୁଛି କାହିଁକି ମୋର ଡ଼୍ୟାନ୍ସ ବହୁତ ପ୍ରିୟ ମୋ ଡ଼୍ୟାନ୍ସ ସବୁଦିନ କରୁଛି ମୁଁ ଗୋଟେ ଡ଼୍ୟାନ୍ସର୍ ହୋଇବା ପାଇଁ ଚାହୁଁଛି ମୁଁ ଗୋଟେ ଡ଼୍ୟାନ୍ସର୍ ଚାହୁଁଛି କି ମୋ ଡ଼୍ୟାନ୍ସର୍ ହେଉ ମୁଁ ମୁଁ ଗୋଟେ ଡ଼୍ୟାନ୍ସର୍ ହୋଇଗଲେ ମୁଁ ସବୁ ଚିଲ୍ଡ୍ରେନ୍ସକୁ ଡ଼୍ୟାନ୍ସ ଶିଖେଇବି କି ମୋର ଡ଼୍ୟାନ୍ସ ବହୁତ ପସନ୍ଦ ହୁଏ ମୋ ଡ଼୍ୟାନ୍ସ ମୋର ପ୍ରିୟ ମୁଁ ଡ଼୍ୟାନ୍ସ ଛୋଟଠାରୁ ମୁଁ ଶିଖୁଛି ମୋ ଡ଼୍ୟାନ୍ସ ଏତେ ସୁନ୍ଦର ହୁଏ ସବୁ ସମସ୍ତେ ଦେଖି କୁହେ କି ତୁ କେତେ ସୁନ୍ଦର ଡ଼୍ୟାନ୍ସ କରୁଛୁ ମୋ ଡ଼୍ୟାନ୍ସ ସମସ୍ତେ ଦେଖିକିନା ପୁରା ପ୍ରିୟ ହୋଇଯାଏ ମୋ ଡ଼୍ୟାନ୍ସ ମୋ ଡ଼୍ୟାନ୍ସ ମୋର ଜୀବନ ମୁଁ ସବୁଦିନ ଡ଼୍ୟାନ୍ସ କରିବି ମୁଁ ଗୋଟେ ଡ଼୍ୟାନ୍ସର୍ ହୋଇବା ପାଇଁ ଚେଷ୍ଟା କରିବି